ମୋର ପ୍ରଥମ ଅନୁଭୂତି ହେଉଛି ଯେଉଁ ମୋର ମୋବାଇଲ୍ ମାନେ ମୁଁ ଦଶ ବାର ବର୍ଷ ହେଲା ମୁଁ ମୋବାଇଲ୍ ଏ ଯେଉଁ ସ୍ୟାମସଙ୍ଗ୍ ମୋବାଇଲ୍ କିଣିଥିଲି ଆଉ ସେଇଟା ସେତେବେଳେ ପଡ଼ିଥିଲା ଦଶ ଏଗାର ହଜାର ଟଙ୍କା ପଡ଼ିଥିଲା ଆଉ ତା'ର ଲଂଗଜିଭିଟି ବି ବଢ଼ିଆ ଆଉ ସବୁ କିଛି ତା'ର ଇଏ ମାନେ କିଛି ମେଣ୍ଟେନାନ୍ସ୍ ବୋଇଲେ କିଛି ନାହିଁ ଆଉ ବହୁତ ମାନେ ସେମିତି ଯେମିତି ଗୋଟା କଥାରେ ଅଛି ମାନେ ସେମିତି ଅଛମର ହେଇ ପଡ଼ିଥାଏ ସେଇ ଭଳିଆ ତା'ର ଇଏ ଆଉ ଭଲ ସ୍ୟାମସଙ୍ଗ୍ ମୋବାଇଲ୍ ମୋର ଠିକ୍ କିନ୍ତୁ ଭଲ ତା'ର ଲଂଗଜିଭିଟି